ରାସ୍ତାରେ ବସ୍ର ସୁରକ୍ଷା ନିହାତି ଆବଶ୍ୟକ କାରଣ ଗୋଟିଏ ବସ୍ରେ ବହୁତ୍ ଯାତ୍ରୀ ଯିବା ଆସିବା କରନ୍ତି ତେଣୁ ଗୋଟିଏ ବସ୍ ଯଦି ଆକ୍ସି କିଛି ଦୁର୍ଘଟଣା ଗ୍ରସ୍ତ ହେଲା ତାହେଲେ ସେଇଟା ଟୋଟାଲି ସମ୍ଭବ ଲୋକଙ୍କ ଉପରେ ସେଇଟା ପ୍ରଭାବ ପକେଇବ ତେଣୁ ବସ୍ଟା ଭଲରେ ରହିବା ପାଇଁ ସେଇଥିପାଇଁ ଡ୍ରାଇଭରର ସିଟ୍ ନିହାତି ଭଲ ରହିବା ଟା ସିଟ୍ଟା ଯଦି ଭଲସେ ସେ ନ ବସିବ ତେଣୁ ସେ ଗାଡ଼ି ଚଳାଇବା ପାରିବନି ଠିକସେ ନା ତ ସେଥିପାଇଁ ଡ୍ରାଇଭର ସିଟ୍ଟା ଭଲ ରହିବା ଦରକାର ଆଉ ଏବେକା ବସ୍ରେ ଡ୍ରାଇଭର ସିଟ୍ ବହୁତ ଭଲ ରହୁଛି ଆଗ ଅପେକ୍ଷା ଆଉ ଉପର ଷ୍ଟାରେଜ୍ କ୍ୟାରେଜ୍ ଷ୍ଟାରେଜ୍ କାରିୟର ଯେଉଁଟା ସିଟ୍ଟା ଛୋଟ ରୁହେ ଏବେ ବହୁତ ବଡ଼ ବଡ଼ ଆସିଲାଣି ଲଗେଜ୍ କେରିୟର ରହିଥାଏ ରହିପାରିବ ତେଣୁ ସେଇଟା ନିହାତି ବଡ଼ ରହୁଛେ ଆଜିକାଲି ଡେଟ୍ରେ ଆଗରୁ ଛୋଟ ଛୋଟ ଲୁହାର ଆସୁଥିଲା ଇଏ ହେଇକି ଯେଉଁଟାକି ଠିକସେ ପଶେ ନାହିଁ ବଡ଼ ବଡ଼ ବ୍ୟାଗ୍ ତେଣୁ ଏବେ ଯେଉଁ ଆସିଲାଣି ଲଗେଜ୍ କାରିୟର ବଡ଼ ବଡ଼ ପଶିପାରିବ ଆଉ ଝରକା ଝରକା ବି ନିହାତି ଆବଶ୍ୟକ ଆ ସେଇଠି ମଝିରେ ଯେଉଁ ଲୁହା ରଡ଼୍ ଲାଗିଥାଏ ଝରକାରେ କାରଣ କେହି ମୁଣ୍ଡ ନ ପଶିପାରିବ ନ ଗଳିପାରିବ ତେଣୁ ସେଥିପାଇଁ ନିହାତି ଝରକା ବି ଦରକାର ଝରକା ବି ଆଗ ଅପେକ୍ଷା ବର୍ତ୍ତମାନ ଭଲ ଆସିଲାଣି ଆଗରୁ ଝରକା ଆସୁଥିଲା ସବୁ ସାଉଣ୍ଡ ହଉଥିଲା ଟକ୍ ଟକ୍ ଯୋଉ ସାଉଣ୍ଡ ହଉଥିଲା ବସ୍ ଗଲା ବେଳକୁ ବର୍ତ୍ତମାନ ପୁରା ସ୍ମୁଥ୍ଲି ବସ୍ ଗଲା ବେଳକୁ ସ୍ମୁଥ୍ ମାନେ କିଛି ଜିରୋ ସାଉଣ୍ଡ ହଉଛି ସାଉଣ୍ଡ ଜମା ନାହିଁ କହିବାକୁ ଗଲେ ଆଉ ସିଟ୍ଟି ଯୋଉଁ ଲୋକମାନଙ୍କର ବି ଆସିଲାଣି ଏବେ ଟୁ ବାଇ ଟୁ ପୁସ୍ ବ୍ୟାକ୍ ଅଛି ମାନେ ଶୋଇକି ବି ଭଲସେ ଯାଇପାରିବ ଆଗରୁ ଯେମିତି ଆସୁଥିଲା ଛୋଟିଆ ସିଟ୍ ଗୋଟେ ସିଟ୍ ତିନି ଦୁଇଜଣ ବସିବାକୁ ପଡ଼ୁଥିଲା କିନ୍ତୁ ଗୋଟିଏ ସିଟରେ ଆରାମସେ ଭଲସେ ବସିପାରିବ ଆଗରୁ ଛୋଟ ଛୋଟ ସିଟ୍ ଆସୁଥିଲା ବର୍ତ୍ତମାନ ବଡ଼ ବଡ଼ ସିଟ୍ ବି ଆସିଲାଣି ଆଉ ଡ଼ିଜେଲରେ ଗାଡ଼ି ଚାଲୁଛି ଆଉ ଯୋଉଁଟାକି ବହୁତ ଭଲ କାରଣ ପେଟ୍ରୋଲ୍ରେ ଏତେ ତ ନେବ ନାଇଁ ଡ଼ିଜେଲରେ ଏଇଟା ଗାଡ଼ି ଚାଲୁଛି ଏଇଟା ଗାଡ଼ି ବହୁତ ଲୋକଙ୍କୁ ନେଇକି ଯାଉଛି ତେଣୁ ଟାଣିପାରିବ ଡ଼ିଜେଲ ଗାଡ଼ି ଏଗୁଡ଼ା ପେଟ୍ରୋଲ୍ ଗାଡ଼ି ହେଲେ ଟାଣି ପାରିବନି ଆଉ ଡ଼ିଜେଲ୍ ଅବଶ୍ୟ ବହୁତ କମ୍ ବହୁତ ଅଧିକା ପଇସା ନେଉଛନ୍ତି ଡ଼ିଜେଲ୍ ପାଇଁ ଡ଼ିଜେଲ୍ରେ ବହୁତ କମ୍ ମାଇଲେଜ୍ ଦେଖାଏ କିନ୍ତୁ ଲୋକୋଙ୍କୁ ସେ ଅଧିକ ନିଏ ଆଉ ବସ୍ରେ ମୁଁ ବହୁତ ଜାଗାକୁ ଯାଇଛି ଓଡ଼ିଶାରେ ଓଡ଼ିଶା ବାହାରକୁ ବି ଯାଇଛି ବହୁତ କୋଲକାତା ହେଲା କି ବିଶାଖାପାଟଣା ହେଲା ଆ ଆମର ହାଇଦ୍ରାବାଦ୍ ବି ଯାଇଛି ବସ୍ରେ ଥରେ ଆଉ ଓଡ଼ିଶା ଭିତରେ କୋରାପୁଟ ଯାଇଛି ସମ୍ବଲପୁର ଯାଇଛି ବ୍ରହ୍ମପୁର ବି ଯାଇଛି ଆଉ ଭୁବନେଶ୍ୱର ତ ପ୍ରାୟ ଟାଇମ୍ ମୁଁ ଯାଉଛି ବସ୍ରେ କାହିଁକି ନା ଆମ ଘର ପାଖାପାଖି ଯେହେତୁ